ହ୍ୟାଲୋ ଆପଣ ଜୋମାଟୋ ମ୍ୟାନେଜର କହୁଛନ୍ତି କି ମୁଁ ରୀତା ସ୍ୱାଇଁ କହୁଥିଲି କାଲି ରାତି ନଅଟାରେ ମୁଁ ଯେଉଁ ବିରିୟାନୀ ଅର୍ଡ଼ର କରିଥିଲି ତାହା ମୋତେ ଆଠଟା ତିରିଶରେ ମିଳିଯାଇଥିଲା ତାହାର ପ୍ୟାକିଂ ଭଲ ଥିଲା ଏବଂ ଗରମ ବି ଥିଲା ମତେ ଠିକ୍ ସମୟରେ ଖାଇବା ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ